ଆମେ ହେଲୁ କୃଷକ ପରିବାରର ଲୋକ ଚାହା ହେଲା ଆମ ଘରର ନିତିଦିନିଆ କଥା ତ ଆମ ପରିବାରରେ ସମସ୍ତେ ବହୁତ ଭଲପାଆନ୍ତି ଚାହାକୁ ମୁଁ ବି ବହୁତ ଭଲପାଏ ଚାକୁ ଆମ ଘରେ ସଖାଳେ ସନ୍ଧ୍ୟାରେ ସବୁବେଳେ ଚାହା ହୁଏ ଚା'ଟା ଖାଲି ଆମ ପରି ମୋର ବି ବହୁତ ପ୍ରିୟ ଖାଲି ପରିବାରର ନୁହଁ ମୋର ବି ବହୁତ ପ୍ରିୟ ତେଣୁ ଚା' ପି ଚା'ଟା ଆମ ଘରର ଗୋଟିଏ ଗୋଟେ ସଦସ୍ୟ ବୋଲି ଉଁ କହିଲେ ଚଳେ ଚା' ନ ପିଇଲେ ସେ ଦିନଟା ଜମା ବି ଭଲଲାଗେନି ତ ଚା' ପିଇକି ଚା' ପିଇଲେ ଆମକୁ ବହୁତ ଭଲଲାଗେ ତ ଚା' କରିବାର ପ୍ରଣାଳୀ ହେଲା ପ୍ରଥମେ ଆମେ କ୍ଷୀରକୁ ଯଦି କ୍ଷୀର ଚା' କରୁଛେ ତା'ହେଲେ ପ୍ରଥମେ ଆମେ କ୍ଷୀରକୁ ଗରମ କରିବା ତା' ସହିତ ଟିକିଏ କପ୍ରୁ ଅଧିକ ପାଣି କପ୍ରୁ କମ୍ ଅଧା ପାଣି ଦେବା ତା'ପରେ ଚିନି ପକେଇବା ତା'ପରେ ଚାହା ପତି ପକେଇବା ତା'ପରେ ଆମେ ଗୋଲମରିଚ ଗୁଜୁରାତି ଏବଂ ଅଦାକୁ ଛେଚିକି ପକେଇ ବା ଯାଦ୍ୱାରା ଚାହାଟା କମ୍ପଲିଟ୍ ହେବ ଆଉ ଚାହାର ଟେଷ୍ଟ ବି ଭଲ ରହିବ ଆଉ ଯଦି ଆପଣମାନଙ୍କୁ ଥଣ୍ଡା ହେଇଛି ତ ଆମେ ନାଲି ଚାହା କି କାଢ଼ା ବି ପିଇପାରିବା ନାଲି ଚାହା ଉଁ କରିବାର ପ୍ରଣାଳୀ ହେଲା ପାଣିକୁ ଗରମ କରିବା ଗରମ କରିକି ତେଜପତ୍ର ପକେଇବା ତା' ଭିତରେ ଚିନି ଆଡ଼ କରିବା ତା' ସହିତ ଲୁଣ ଆଡ଼ କରିବା ଏବଂ ଅଦା ଅଦା ଲବଙ୍ଗ ଆଉ ଗୋଲମରିଚ ଗୁଜୁରାତିକୁ ଛେଚିକି ଓ ସେଇ ନାଲି ଚାହାରେ ପକେଇବା ଏବଂ ଯଦି ଆପଣମାନେ କାଢ଼ା ପିଇବାପାଇଁ ଚାହୁଁଛନ୍ତି ତ କାଢ଼ାର ପ୍ରଣାଳୀ ମଧ୍ୟ ସେଇ ଟାଇପ୍ର ରହିବ କିନ୍ତୁ ତା' ଦେହରେ ଆମେ ଚା' ର ପତିକୁ କମ୍ ପରିମାଣରେ ଦେବା ପତି ଟୋଟାଲି ପକେଇବା ହିଁ ନାହିଁ ତ